ଆମ ଗାଧୁବା କତ୍ରା ଅଞ୍ଚଳରେ ପ୍ରାୟତଃ ବହୁତ ମାତ୍ରାରେ ଆଦିବାସୀ କଳା ଏବଂ ସାଂସ୍କୃତିକ କଳା ଦେଖିବାକୁ ମିଳିଥାଏ ଏବଂ ଏହି ସାଂସ୍କୃତିକ ଏବଂ ଆଦିବାସୀ କଳା ମଧ୍ୟରୁ ରିଆଲି ଏବଂ ନୂଆଖାଇ ଅନ୍ୟତମ ଏହି ଦିଆଲି ପର୍ବରେ ପ୍ରାୟତଃ ସମସ୍ତଙ୍କ ଘରେ ଖୁସିର ଲହରି ଖେଳି ଯାଇଥାଏ

ପ୍ରାୟ ଲୋକ ପିଠାପଣା ଯେମିତିକି କୌଣସି ମଣ୍ଡା ପିଠା ଏଭଳି ଅନେକ ପିଠା ପଣା ଏଗୁଡ଼ାକ ସବୁ ତିଆରି କରିଥାନ୍ତି ଏବଂ ଖୁସିରେ ସମସ୍ତେ ୟାକୁ ଖାଇକି ମନୋରଞ୍ଜନ ହେଇଥାନ୍ତି ଏହି କଳା ସଂସ୍କୃତି ହେଉଛି ଆମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ଖୁସିର ଗନ୍ତାଘର ଏହାଦ୍ୱାରା ଆମେ ବହୁତ ମନୋରଞ୍ଜନ ହେଇଥାଉ ଏବଂ ଏହି କଳା ସଂସ୍କୃତି ଆମେ ଯେମିତିକୁ ସଂରକ୍ଷଣ କରିବା ପାଇଁ ଦାୟିତ୍ୱ ହେଉଛି ଆମର ଏହାଦ୍ୱାରା ଆମେ ଅନେକ ସମୟରେ ସବୁବେଳେ